ଆଜ୍ଞା ହଁ ହଁ ହଁ ହଁ ହଁ ଆଜ୍ଞା ସନାତନ ବାବୁ କହୁଛି ହଁ ମନେ ଅଛି ଆଚ୍ଛା ଆପଣଙ୍କର କେତେ ଜାଗା ସେମିତି ଲିକେଜ୍ ହେଉଛି

ଆଚ୍ଛା ଆପଣ ଟିକିଏ ଟିକିଏ କହିପାରିବେ କି ସେଠି ଏଲ୍ଟା ଫାଟିଛି ନା ଆପଣଙ୍କର ସେ ସର୍କେଟ୍ରୁ ଅଠା ଛାଡ଼ିଛି ଜାଣିପାରିବେ କି ଲୁଜ୍ ତ ହେବା କଥା ନୁହଁ ଆଚ୍ଛା ଯଦି ଲୁଜ୍ ହେଇଯାଇଛି ତାହେଲେ ସେଟା ଅଣ୍ଡର୍ ୱାରେଣ୍ଟି ତ ଅଛି ଆଉ ଆଚ୍ଛା ମୁଁ ଏବେ ତ ଟିକିଏ ଫାଙ୍କା ନାହିଁ ମଙ୍ଗଳବାର କିମ୍ବା ବୁଧବାର ଦିନ ଆପଣଙ୍କୁ ଦେଖା କରିବି ଯାଇକି ଆପଣଙ୍କ ଘରେ ଆପଣ ଗୁରୁବାର ସକାଳେ ଥିବେ ତ ଆଚ୍ଛା ଆପଣଙ୍କର ସେ ଯୋଉ ଜିନିଷ ସବୁ ଲାଗିବ ଯୋଉ ସେଗୁଡ଼ା କ'ଣ ଆପଣ କିଣିବେ ନା ମୋତେ କିଣିବାକୁ ପଡ଼ିବ

ଆଚ୍ଛା ଆଉ ଗୋଟେ କଥା ଆପଣଙ୍କର ଆପଣ ତ ନିଜେ କହୁଛନ୍ତି ସେ ଏଲ୍ ପାଖରୁ ସବୁ ଛାଡ଼ିଛି ଯୋଉ ଆପଣଙ୍କର ମାନେ ଅଠାଗୁଡ଼ା ଛାଡ଼ିଯାଇଛି ସେ ବୋଧେ ଏଲ୍ ଗୁଡ଼ାକ ଆଉ ଲାଗିବ ନାହିଁ କାରଣ ସେଟା ଥରେ ବାହାରି ଗଲା ମାନେ ଆଉ ଏଲ୍ଟା ବ୍ୟବହାର ହୁଏନି ସେଟା ନଷ୍ଟ ହେଇଯାଏ ସେଇଭଳି ଯଦି କେତେ ଜାଗା ଛାଡ଼ିଚି କହିଲେ ମୁଁ ଖାଲି ଏଲ୍ଟା ନେଇଯିବି ବାଗେଇ ଦେଇକି ଆସିବି ଆଉ ତ ସମୟ ନାହିଁ ଯେ ଆପଣଙ୍କ ଘର ପାଖକୁ ଦି ଦି ଥର ଯିବାପାଇଁ ଆଚ୍ଛା ତିନିଟା କର୍ଣ୍ଣର୍ରେ ତାହେଲେ ତିନିଟା ଏଲ୍ ଲାଗିବ ଆଚ୍ଛା ପଇସାଟା ଟିକିଏ ଆପଣ ପେମେଣ୍ଟ୍ କରିଦେବେ କି ହଉ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ସହିତ କଥା ହେବି ହଉ ହଉ ଆଜ୍ଞା